ହଁ ଆଜ୍ଞା ଆମ ଓଡ଼ିଶ ଆମ ରାଜ୍ୟ ଓଡ଼ିଶାରେ ତିରିଶିଟି ଜିଲ୍ଲା ଅଛି ତିରିଶିଟି ଜିଲ୍ଲା ମଧ୍ୟରୁ ଆମେ ସମସ୍ତେ ଜାଣିଛୁଁ ଏବଂ କହି ମଧ୍ୟ ପାରୁ ପୁରୀ ଜିଲ୍ଲା ସମସ୍ତଙ୍କ ମନରେ ଅଛି ଆଉ ସମସ୍ତେ ପୁରୀ ଜିଲ୍ଲାର ନା ଜାଣନ୍ତି କାହିଁକି ନା ପୁରୀ ଜିଲ୍ଲାରେ ଆମେ ଶ୍ରୀ ଜଗନ୍ନାଥ ପ୍ର ମହାପ୍ରଭୁଙ୍କର ମନ୍ଦିର ଅଛି ଓ ସେହି ମନ୍ଦିରକୁ ସମସ୍ତେ ଦର୍ଶନ କରିବା ପାଇଁ ଶ୍ରୀ କାଳିଆ ଠାକୁରଙ୍କୁ ଯାଆନ୍ତି ଏବଂ ତା'ପରେ ହେଲା ଆମର କେନ୍ଦୁଝର ଯେଉଁଠ ଯେଉଁଠାରେ କିି ଆମର ଘଟ ଗାଁ ତାରିଣୀ ମା'ଙ୍କର ମନ୍ଦିର ଅଛି ଯେଉଁଠାକି ଯେଉଁଟାକି ଆମର ଓଡ଼ିଶା ପ୍ରସିଦ୍ଧ ତ ସେଇଠାକୁ ବି ମଧ୍ୟ ଆମର ପ୍ରତ୍ୟେକ ଜିଲ୍ଲାରୁ ମଧ୍ୟ ଆସିଥାନ୍ତି ତା'ପରେ ହେଲା ଆମର ସୁବର୍ଣ୍ଣପୁର ବା ସୋନପୁର ଯେଉଁ ଜିଲ୍ଲାକି ମଧ୍ୟ ମନ୍ଦିରରେ ମନ୍ଦିର ମାଳିନି ମଧ୍ୟ କୁହାଯାଏ ପୁରୀଠୁ ବହୁ ଗୁଣରେ କମ୍ ନୁହେଁ କି ବେଶୀ ବି ନୁହେଁ ପୁରୀଠୁ ସେ ଟିକେ ମଧ୍ୟ କମ୍ କିନ୍ତୁ ପୁରୀ କୁ ଛାଡ଼ି ଦେଲେ ଆମର ଦ୍ଵିତୀୟ ପୁରୀ ଭାବରେ ଆମର ସୁବର୍ଣ୍ଣପୁର ଜିଲ୍ଲା ପରିଚିତ ହୋଇଥାଏ ତା'ପରେ ହେଲା ଆମର କଟକ ଜିଲ୍ଲା ଯେଉଁଟାକି ଆମର କଟକ ଜିଲ୍ଲାରେ ଅବସ୍ଥିତ ଅଛି ଭାରତର ଭାରତ ସେ ପରିଚିତ ଖେଳପଡ଼ିଆ ଯେଉଁଟାକି ବାରବାଟୀ ନାମରେ ପରିଚିତ ତା'ପରେ ରହିଲା ଆମର ଅନୁଗୁଳ ଜିଲ୍ଲାରେ ମଧ୍ୟ ଗୋଟିଏ ପ୍ରସିଦ୍ଧ କମ୍ପାନୀ ଅଛି ଯେଉଁଟାକି ଭାରତର ସବୁ ରାଜ୍ୟରେ ଜାଣୁନି ଯେଉଁ କମ୍ପାନୀର ନା ଟି ହେଲା ନାଲକୋ ଅନୁଗୁଳ ନାଲକୋ କମ୍ପାନୀ କହିଲେ ସମସ୍ତେ ଜାଣନ୍ତି ତା'ପରେ ହେଲା ଆମର ଝାରସୁଗୁଡ଼ା ଯେଉଁଠାରେ କି ବେଦାନ୍ତ ବୋଲି ଗୋଟେ ଗୋଟେ ବଡ଼ କମ୍ପାନୀ ଅଛି ଯେଉଁଟାକି ଝାରସୁଗୁଡ଼ା ଜିଲ୍ଲା ନାମରେ ପରିଚିତ ହୋଇଥାଏ